ହଁ ବୋଉ କୁହନ୍ତୁ ମୁଁ ବଜାରରେ ଅଛି କେତେ ଜଣ ଆସିଛନ୍ତି ଦଶ ଜଣ ଦଶ ଜଣ ହଉ ମୁଁ ତ ଜଷ୍ଟ୍ ବଜାରରୁ ବାହାରିଆସିଥିଲି ପାଞ୍ଚ ଦଶ ମିନିଟ୍ ଟାଇମ୍ ଲାଗିବ ମୁଁ ପୁଣି ରିଟର୍ନ୍ ଯାଇକି ନେଇକି ଆସୁଛି ଆଉ ହଁ ଠିକ୍ ହଁ ସେ ଦେଢ଼ କେ ଜି ଭଳିଆ ନେଇଗଲେ ହୋଇଯିବ ତ ଆଚ୍ଛା ହଉ

ହଁ ହଉ ଠିକ୍ ଅଛି ମୁଁ ଏ ହଁ ହଉ ଠିକ୍ ଅଛି ଟାଇମ୍ ମୁଁ ଯାଉଛି ଆସିଥିଲି ବାହରିକି ବଜାରରୁ ବାହାରି ଆସିଥିଲି ଯାଉଛି ଦଶ କୋଡ଼ିଏ ମିନିଟ୍ ଟାଇମ୍ ଲାଗିବ ନେଇକିନି ଯିବି ଆଉ ଆଉ ଆଉ କିଏ କିଏ ଆସିଛନ୍ତି

କ'ଣ କହିଲେ ଆଉ କିଏ କିଏ ଆସିଛନ୍ତି ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ହଁ ହଉ ଠିକ୍ ଅଛି ହଉ ହଉ ମୁଁ ନେଇକି ଯିବି ଆଉ ଏଇ ଦଶ ମିନିଟ୍ ଭିତରେ ପହଞ୍ଚୁଛି ଆଉ